ସାମ୍ପ୍ରତିକ ଧାରା ସହିତ ସଂଯୁକ୍ତ ରହିବାପାଇଁ ଆମେ ଯୋଗାଯୋଗ ହେଇଥିବା ଫଟୋ ଫଟୋଗ୍ରାଫି ପ୍ରଦର୍ଶନ କରିବାପାଇଁ ଆମେ ଯେଉଁ ମାନେ ଫଟୋ ଉଠାନ୍ତି ତାଙ୍କୁ ଆମେ ଆମ ଫଟୋଟା କେମିତି ଭଲ ରହିବ କେମିତି ଠିକ୍ ଦେଖାଯିବ କିମ୍ବା କ'ଣ ଭାଇ କେମିତି ଟିକିଏ ଏଇଟା କରିଦେବ ସିନେରି ଦେଇଦେବ କି ଯେମିତି କରିଦେଲେ ଟିକିଏ ଭଲ ଲାଗିବ ଦେଖିବାପାଇଁ ବା କୌଣସି ସିନେରି ଦେଇଦବ କି କ'ଣ କେଉଁଠି ଟିକିଏ ଯେଉଁ ଡବଲ ଫଟୋ ଦେଖାଯାଉଥିବ କି କେଉଁଠି କାଚ ଟାଇପର ଦେଇଦେଇଥିବ ଯୋଉଥିପାଇଁକି ଆମକୁ ଦେଖିବାପାଇଁ ଭଲ ଲାଗିବ କିମ୍ବା ସୁନ୍ଦର ଲାଗିବ ସେଇଥିପାଇଁ ଆମେ ଫଟୋଗ୍ରାଫି ମାନଙ୍କୁ କହିଥାଉ ଆମର ଫଟୋ ଟିକିଏ ଭଲରେ ଭଲରେ ଉଠେଇବ କିମ୍ବା ଭଲ ସିନେରି ଦେଇଦେବ ଯୋଉଥିପାଇଁ କି ଆମେ ନେକ୍ସ୍ଟ ଟାଇମ ତୁମ ପାଖକୁ ଆସିବୁ ଫଟୋ ଉଠେଇବା ପାଇଁ